ନାହିଁ ପରିବା ନେବାର ଥିଲା ଆଉ ସବୁ ରେଟ୍ କେମିତି କ'ଣ ଅଛି ଟିକେ କହୁନାହାନ୍ତି

ତମ ପାଖରେ ଏବେ ଫ୍ରେଶ୍ ପରିବା କେଉଁଟା ଅଛି ତମ ପାଖରେ ଏବେ ଫ୍ରେଶ୍ ପରିବା କେଉଁଟା ଅଛି ସବୁଠାରୁ ଭଲ ପରିବା ଏବେ କେଉଁଟା ଅଛି ପାଣି ପକା ନୁହେଁ ଭଲ ପରିବା ଟିକେ କୁହନ୍ତୁ ବାଇଗଣ ନେବି ପୋଟଳ ନେବି ସବୁଥିରୁ କିଲେ କିଲେ ଦେଇ ଦିଅ ନହେଲେ ଆଉ ମତେ ଟିକେ ସବୁଥିରୁ ଯଦି କିଲେ କିଲେ ଦେବେ ତା'ହେଲେ ରେଟ୍ ଟିକେ ସେଇ ଅନୁସାରେ ଟିକେ କମ୍ କରୁନାହାନ୍ତି ଆଉ କ'ଣ ଯେତିକି କହୁଛନ୍ତି ସେତିକି ନେବେ କି ଇଏ ସବୁଥିରେ ପାଣି ପକା ହେଇନି ତ ଦୁଇ ତିନି ଦିନର ପରିବା ନୁହେଁ ତ ହଉ ତା'ହେଲେ ଦିଅ ଝୁଡ଼ଙ୍ଗ କିଲେ ଦେଇଦିଅ ବାଇଗଣ ଅଧ କିଲେ ଦେଇଦିଅ ଆଉ କାକୁଡ଼ି ଅଛି

ହଁ ତା'ହେଲେ ଦେଇଦିଅ ସବୁଥିରୁ କିଲେ କିଲେ ଦେଇ ଦିଅ ଓଉ ଗୋଟେ ଦେଇଦିଅ ଦେଇଦିଅ ସେତିକି ପରିବା ଦେଇଦିଅ ହଁ ତା'ହେଲେ ଠିକ୍ ଅଛି